ଆମେ ସବେ ସମ୍ୱଲପୁରୀ ବାସୁ ଆମେ କୌଶଳ କୌଶଳର ପିଲା ଯେତେବେଳେ ମୁଇଁ ଗଲି ଆମର ସ୍କୁଲ୍ ନିକେ ସେତେବେଳେ ମୁଇଁ ଓଡ଼ିଆ ଭାଷା ଶିଖିଲି ଓଡ଼ିଆରେ ସେ ଲେଖା ପଢ଼ା ସବୁ କଲି ଓଡ଼ିଆଟା ଆମର ଓଡ଼ିଆଟା ଲିଖିତ ଭାଷା ଆମର ସମ୍ୱଲପୁରୀଟା ଲିଖିତ ଭାଷା ନାଇଁ ସେ ଖାଲି କଥିତ ଭାଷା ବାକି ଓଡ଼ିଆଟା ଆମର ସବୁ ଲିଖିତରେ କଥିତ୍ ଦୁଇଟା ବୋଲେ ହେତ ଲାଗି ଆମେ ଓଡ଼ିଆ ଆଦି ପଢ଼ୁଛୁ ଆମର ସବୁ ଜିନିଷ ଆମେ ଓଡ଼ିଆ ଆଦି ପଢ଼ୁଛୁ ଓଡ଼ିଆରେ ସବୁ ଆମର ବହିମାନ ଲେଖା ହେଇଛି ସାର୍ ମାନେ ସବେ ଓଡ଼ିଆ କହିସନ୍ ଆଉ ସାର୍ ମାନେ ଭଲ ଉପଦେଶ ଭଳିଆ ଦେସନ୍ ଭାଷା ଗୋଟେ ଏନ୍ତା ଜିନିଷ୍ଟେ ଭାଷା ଆମର ମରିଯିବା ଯାଏଁ ଆମର କେବେ ଭାଷାକେ ନେଇ ଛାଡ଼ିବାର କଥା ଆମେ ଯେନୁ ରହିଲେ ବି ସବୁ ଭାଷା ଆମେ ଜାଣିଲେ ବି ନିଜର ମାତୃଭାଷାକେ ନାଇଁ ଭୁଲିବାର କଥା